ଛୋଟ ଓ ବଡ଼ ଆକାରରେ କ୍ୟାବ୍ ଗୋଟେ କ୍ୟାବ୍ ମୁଁ ବୁକ୍ କଲି ମୁଁ ମୋ ପରିବାର ସହିତ ନିକଟସ୍ଥ ମୁଁ ଭେଟ କରିବାକୁ ଯାଉଥିଲି ଏବଂ ପରିବାର ସହିତ ଦେଖା କରିବା ପାଇଁ ମୋର ଏକ କ୍ୟାବ୍ ଦରକାର ଥିଲା ଯାହାକୁ ମୁଁ ବୁକ୍ କଲି ଯାତ୍ରା କରୁଥିବା ଲୋକମାନ ମାନେ ମୁଁ ସେଇ କ୍ୟାବରେ ମୋ ଛଡ଼ା ଆଉ ପାଞ୍ଚ ଜଣ ବ୍ୟକ୍ତି ମଧ୍ୟ ରହୁଥିଲେ ବା ଚାରିଜଣ ସେହି ଚାରିଜଣଙ୍କ ଚାରି ପାଞ୍ଚ ଜଣଙ୍କ ହେଲା ଭଳିଆ କ୍ୟାବଟା ମୁଁ ବୁକ୍ କଲି ଏବଂ ହେବା ଭଳିଆ କ୍ୟାବ୍ଟା ମୁଁ ବୁକ୍ କରିନି କିନ୍ତୁ ଛଅଜଣ ଲୋକଙ୍କୁ ଧରିବା ଭଳିଆ କ୍ୟାବ୍ଟା ମୁଁ ବୁକ୍ କଲି ଏବଂ ସେଇଟା ସେଇ କ୍ୟାବ୍ରେ ମୁଁ କଲି ମୋ ପରିବାର ସହିତ ନିକଟସ୍ଥ ଏକ ପର୍ଯ୍ୟଟନସ୍ଥଳୀକୁ ଏବଂ ଛୋଟ ଟ୍ରିପ୍ ପାଇଁ ମୁଁ କ୍ୟାବ୍ କଲି ଯାହା ଛଅଜଣ ଗଲୁ ଯାହାକୁ ମୁଁ ଭଡ଼ା ଦେଇଥିଲି ଏବଂ ତାହା କଲି ଛୋଟ ବଡ଼ ଆକାରରେ କ୍ୟାବ୍ ମଧ୍ୟରେ ଭଡ଼ାରେ ଥିବା ପାର୍ଥକ ବିଷୟରେ ପଚାରିଲି ମୋତେ ମୋ ପରିବାର ସହିତ ନିକଟସ୍ଥ ଏବଂ ପର୍ଯ୍ୟଟନସ୍ଥଳୀକୁ ଏକ ଛୋଟ ଟ୍ରିପ୍ ପାଇଁ ଏକ କ୍ୟାବ୍ ବୁକ୍ କରିବାର ଅଛି ଯାହା କରୁଥିବା ଲୋକମାନଙ୍କ ସଂଖ୍ୟା କହି ଏ ଯେଉଁ ଛଅ ଜଣ ଚାରିଜଣ ଲୋକଙ୍କୁ ଖାପ ଖୁଆଇବା ଭଳି ଏକ ଛୋଟ କ୍ୟାବ୍ର ଭଡ଼ା ଏବଂ ଛଅ ଜଣଙ୍କ ଲୋକଙ୍କ ପାଇଁ ଉପଯୁକ୍ତ ବଡ଼ କ୍ୟାବ୍ର ଭଡ଼ା ବିଷୟରେ ମୁଁ ପଚାରିଲି କେଉଁଠି ଚାରିଜଣଙ୍କୁ ହବ କେଉଁଠି ଛଅଜଣଙ୍କୁ ହବ ତାହା ମୁଁ ଜାଣିପାରିଲି ଏବଂ କ୍ୟାବ୍ ବୁକ୍ କରି ମୁଁ ମୋ କାର୍ଯ୍ୟ କରିଚାଲିଲି